ଆଜ୍ଞା ନମସ୍କାର

ଶୁଭାଯାଉଛି ନା ନାହିଁ ହଁ ଆମର ଷ୍ଟଲ୍ ଭଡ଼ା ନେବାର ଥିଲା ଆପଣଙ୍କର ମୁଁ ସୋନ୍ପୁର୍ରୁ କହୁଥିଲି କ'ଣ କେତେ ରେଟ୍ରେ ମୋର ଗୋଟେ ମୋବାଇଲ୍ ସୋରୁମ୍ ଖୋଲିବାର ଅଛି ତ ସେଥିପାଇଁ ଗୋଟେ ଛୋଟ ରୁମ୍ ହେଲେ ହେବ ହେଲୋ ଆପଣଙ୍କ ଷ୍ଟଲ୍ କୋଉଠି ଅଛି ମୋବାଇଲ୍ ସୋରୁମ୍ କୋଉଠି ଅଛି ଆପଣଙ୍କର ଲୋକେସନ୍ଟା ହଁ ପାଞ୍ଚଟା ଷ୍ଟଲ୍ ଅଛି ବଟ୍ କୋଉଠି ଅଛି ମାନେ ଟାଉନ୍ ଯାଗାରେ ଅଛି ନା ଟାଉନ୍ଠୁ ଦୂରରେ ହଁ ସବୁ ସୁବିଧା ଅଛି ମାନେ ଲାଇଟ୍ ସବୁ ଅଛି ହଁ ଘର ରିପ୍ୟାରିଙ୍ଗ୍ ସବୁ ସରିଛି ନା କାମ ହେଉଛି ନା କାମ ଯଦି ସବୁ ସରିଛି ମାନେ କମ୍ପ୍ଲିଟ୍ ହୋଇଥିବ ଷ୍ଟଲ୍ ମୋତେ ଦରକାର ଆଉ କାମ ଚାଲୁଥିବ ସେମିତିଆ ଷ୍ଟଲ୍ ହେବ ନାହିଁ ତ ହଁ ଷ୍ଟଲ୍ ଭଡ଼ା କେତେ ନେବେ ଦଶ ହଜାର ଦଶ ହଜାର ଟିକେ ଅଧିକ ହୋଇଯାଉନି ଏତେ ବି ବଡ଼ ଷ୍ଟଲ୍ ମୁଁ ନେଉନି ଛୋଟ ଷ୍ଟଲ୍ଟେ ନେଉଛି ଆଉ ଦଶ ହଜାର ଟଙ୍କା ତ ଅଧିକ ହୋଇଯାଉଛି ସିକ୍ୟୁରିଟି ନା ସିକ୍ୟୁରିଟିର ଆବଶ୍ୟକତା ନାହିଁ ମୁଁ ସିକ୍ୟୁରିଟି ଚାହୁଁନି ସିକ୍ୟୁରିଟିକୁ ଛାଡ଼ିକି କୁହନ୍ତୁ କେତେ ହେବ ସିକ୍ୟୁରିଟି ନେଇକି ବି ତ ଦଶ ହଜାର ହେବନି ମୋ ଦୋକାନରେ ଯେତେ ଲାଭ ପାଇବିନି ଆପଣଙ୍କ ଭଡ଼ା ଅଧିକ ହୋଇଯାଉଛି ମୁଁ ମାସକୁ ଦୁଇ ହଜାର ଟଙ୍କା ଲାଭ ପାଇବି ସେଥିରୁ ଆପଣଙ୍କୁ ଦଶ ହଜାର ଦେବି ଆଉ ମୋର କ'ଣ ଫାଇଦା ହେବ ସେଠି ଷ୍ଟଲ୍ ନେଇ କିଛି କମ୍ କରନ୍ତୁ ହେବ କାହିଁକି ହେବନି ଯେ ଖାଲି ତ ଲାଇଟ୍ ଅଛି ଆଉ ତ କିଛି ନାହିଁ ସେତିକିରେ ଏତେ ଟାଉନ୍ରେ ହେଉଛି ଟାଉନ୍ରେ ହେଲେ ମଧ୍ୟ ଏତ ତ ବିକ୍ରୀ ହେଉନାଇଁ ନା କୁହନ୍ତୁ ଠିକ୍ ରେଟ୍ଟା କୁହନ୍ତୁ ହଉ ମୁଁ କେବେ ଯିବି ଆପଣଙ୍କ ପାଖକୁ ହଉ ଠିକ୍ ଅଛି ଆପଣଙ୍କ ଘରକୁ ଯିବି ନା ସିଧା ମୁଁ ଷ୍ଟଲ୍ ଯୋଉଠି ଅଛି ସେଠିକି ଯିବି ହଁ କୋଉ ଜାଗାରେ ଲୋକେସନ୍ ମୋତେ ସେଣ୍ଡ୍ କରି ଦିଅନ୍ତୁ ମୁଁ ଯିବି କେତେଟା ଟାଇମ୍ରେ ଯିବି ହଉ ଠିକ୍ ଅଛି ହଉ ରଖୁଛି ମୁଁ କାଲି ଆପଣଙ୍କୁ ଦେଖା କରୁଛି